ଆଜ୍ଞା ଆମ ରୋଷେଇ ଘରେ ଧଣିଆ ପତ୍ର ପୁଦିନା ପତ୍ର ଭୃଷଙ୍ଗ ପତ୍ର ଇଏତ ସବୁ ଦିନ ବ୍ୟବହାର ହୁଏ କହିଲେ ଅତ୍ୟୁକ୍ତି ହେବ ନାହିଁ ଧଣିଆ ପତ୍ର ଚଟନୀ ପୁଦିନା ପତ୍ର ଚଟନୀ ଭୃଷଙ୍ଗ ପତ୍ର ଚଟନୀ ଇଏ ଚଟନୀ ସହିତ ଆପଣ ଦୁଇଟି ପତ୍ର ଯଦି ଛୁଙ୍କରେ ପକେଇ ଦିଆଯାଏ ଭୃଷଙ୍ଗ ପତ୍ର ଡାଲି ବାସେ ବରାରେ ମଧ୍ୟ ବ୍ୟବହାର କରାଯାଏ ଇଏ ଖାଲି ସ୍ୱାଦ ପାଇଁ ନୁହେଁ ଶରୀର ପାଇଁ ମଧ୍ୟ ଅନେକ କ୍ଷେତ୍ରରେ ବହୁ ଉପକାରୀ ଇଏ ଦୃଷ୍ଟିକୋଣରୁ ଆମ ଜେଜେବାପାଙ୍କ ପସନ୍ଦ ଥିଲା ଆମ ବାପାଙ୍କର ମଧ୍ୟ ପସନ୍ଦ ତ ମୋର ମଧ୍ୟ ବି ପସନ୍ଦ ଆମ ଘରେ ପ୍ରତ୍ୟେକ ଦିନ ଧଣିଆ ପତ୍ର ପୁଦିନା ପତ୍ର ଭୃଷଙ୍ଗ ପତ୍ରର ବ୍ୟବହାର ଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ ଏବେବି ସୁଦ୍ଧା ଭୃଷଙ୍ଗ ପତ୍ର ଆଉ ପୁଦିନା ପତ୍ର ଆମେ ସବୁଦିନ ପାଇପାରୁଛୁ ଧଣିଆ ପତ୍ର ବେଳେ ବେଳେ ମିଳୁଛି ବା ସିଜିନ୍ ସମୟରେ ମିଳୁଛି ନହେଲେ ମାର୍କେଟ୍ରୁ କିଣି ଆଣୁଛୁ